ଯାଜପୁର ଜିଲ୍ଲାରେ ସରକାର ବହୁତ କିଛି ଶିକ୍ଷାରେ ବହୁତ କିଛି ସୁବିଧା କଲେଣି ସେଥିମଧ୍ୟରୁ ଆଦର୍ଶ ବିଦ୍ୟାଳୟ ଖୋଲିକି ପିଲାମାନେ ବହୁତ କିଛି ପାଠଶାଠ ପଢ଼ିକି ବହୁତ କିଛି ଆଗକୁ ବଢ଼ିଲେଣି ସେଥିମଧ୍ୟରୁ ସରକାର ସ୍କୁଲ୍ ମାନଙ୍କରେ ବି ପିଲାମାନେ କିଛି ପାଠଶାଠ ପଢ଼ିକି ତାଙ୍କୁ କିଛି ସରକାର ବି କିଛି ଯୋଗାଉଛି ଖାଦ୍ୟ ବସ୍ତ୍ର ଆଉ ପିଲାମାନେ ବି ଛୋଟ ଛୋଟ ପିଲାମାନେ ବି ଜାତିଅଜାତି ପିଲାମାନେ ବି କିଛି ପାଠଶାଠ ପଢ଼ୁନଥିଲେ ସେଥିଲାଗି ସେ ସରକାର ସ୍କୁଲ୍ମାନଙ୍କରେ ଏସବୁ ସୁବିଧା ପାଇକି ସେମାନେ କିଛି ଆଗ୍ରହ ପ୍ରକାଶ କରୁଛନ୍ତି ପାଠଶାଠ ପଢ଼ିବା ପାଇଁ ଏବଂ ମହାବିଦ୍ୟାଳୟ ମାନଙ୍କରେ ଇନ୍ଦ୍ରାଗାନ୍ଧୀ କଲେଜ ବି ଖୋଲାଯାଇଛି ବ୍ୟାସନଗର କଲେଜ ବି ଖୋଲାଯାଇଛି ବ୍ୟାସ ନଗର କଲେଜରେ ପିଲାମାନେ ପାଠଶାଠ ପଢ଼ିକି ବହୁତ କିଛି ଆଗକୁ ବଢ଼ୁଛନ୍ତି ଯେପରିକି କଲେକ୍ଟର ଇଞ୍ଜିନିୟର୍ ଡାକ୍ତର ବହୁତ କିଛି ଆଗକୁ ଯାଇକି ସେମାନେ ଚାକିରି ବାକିରୀ ବି କଲେଣି ସେଥିମଧ୍ୟରୁ ନର୍ସିଂହୋମ ବି ଗୋଟେ ଖୋଲିଛନ୍ତି ସରକାର ସେଥିଲାଗି ସେ ନର୍ସିଂହୋମରେ ପିଲା ପାଠଶାଠ ପଢ଼ିକି ସେଠିବି କିଛି ଗୋଟେ ଆଗକୁ ସେମାନେ ବଢ଼ିପାରୁଛନ୍ତି ଆଉ କିଛି ବି ରହିଲା ହୋମ୍ ନହେଲେ ଲାଇବ୍ରେରୀ ବହି ଗୋଟେକୁ ଗୋଟେ ଘର ଗୋଟେ ଖୋଲିଲେ ପିଲାମାନେ ବି କିଛି ଗୋଟେ ସୁବିଧା ଆଉ କିଛି ଅଧିକା ପାଇପାରନ୍ତେ